ଭାରତର ଶିକ୍ଷା ବ୍ୟବସ୍ଥା ଆଜି ବହୁତ ଆଗରେ କାହିଁକିନା ଶିକ୍ଷାକୁ ଆଜି ଆମ ଭାରତର ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ସମସ୍ତେ ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି ଆଗକାଳରେ କିନ୍ତୁ ଏମିତି ନଥିଲା କାହିଁକିନା ଅଧା ଲୋକ ଶିକ୍ଷା ଗ୍ରହଣ କରୁଥିବାବେଳେ ଅଧା ଲୋକ ଶିକ୍ଷା ଗ୍ରହଣ କରୁନଥିଲେ ଏବଂ ଆଜିକାଲି କିନ୍ତୁ ତାହା ପରିବର୍ତ୍ତନ ହୋଇଛିି ଏବଂ ଅନେକ ଗୁଡ଼ିଏ ଲୋକ ମଧ୍ୟ ଶିକ୍ଷା ଗ୍ରହଣ କରୁଛନ୍ତି ଏବଂ ଆମେ ଛୋଟ ଥିବା ସମୟରୁ ବଡ଼ ହେବା ପର୍ଯ୍ୟନ୍ତ ସବୁବେଳେ ଆମର ଶିକ୍ଷା ପ୍ରୋସିଜୋର୍ ବା ଶିକ୍ଷା ବ୍ୟବସ୍ଥା ଯାହା ଅଛିି ଚାଲି ରହିଛି ଏବଂ ଆମୀ ପିଢ଼ି ମଧ୍ୟ ଯେମିତି ଏହି ଶିକ୍ଷାକୁ ଲାଭ କରିପାରିବେ ବା ଶିକ୍ଷା ପ୍ରତି ସେମାନେ ସହଯୋଗ ଦେବେ ବା ମନବୃତ୍ତି ଦେବେ ସେଥିପାଇଁ ଆମ ସରକାରଙ୍କୁ ଅନେକ ଗୁଡ଼ିଏ ପଦକ୍ଷେପ ନେବା କଥା କିନ୍ତୁ ସେହି ପଦକ୍ଷେପ ମଧ୍ୟ ସରକାର ନେଉଛନ୍ତି ଏବଂ ଅନେକ ଗୁଡ଼ିଏ ଯୋଜନା ବା ଅନେକ ଗୁଡ଼ିଏ ଛାତ୍ରବୃତ୍ତି ଯାହା ଦେଉଛନ୍ତି ସେଥିପ୍ରତି ଛାତ୍ରମାନେ ଅଧିକ ଆକୃଷ୍ଟ ହୋଇ ଆମର ଯେଉଁ ଶିକ୍ଷା ବ୍ୟବସ୍ଥା ଅଛି ବା ସେମାନେ ଶିକ୍ଷା ଗ୍ରହଣ କରିବା ପାଇଁ ବିଦ୍ୟାଳୟ ଯାଉଛନ୍ତି ଏବଂ ଯେତେବେଲେ ଆମେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପଢ଼ୁଛୁ ସେତେବେଳେ ସରକାର ନା କ'ଣ ଆମକୁ ଭାତ ବା ଯାହା ଖାଇବା ଦରକାର ତାହା ଯୋଗାଇ ମଧ୍ୟ ଦେଉଛନ୍ତି ସେଥିପାଇଁ ଏହିସବୁ ଜିନିଷ ଦ୍ୱାରା ଆମେ ବହୁତ ଖୁସି ଏବଂ ସରକାରକୁ ଅନେକ ଗୁଡ଼ିଏ ଧନ୍ୟବାଦ ଦେବା ପାଇଁଁ ଚାହୁଁଛୁ ଏବଂ ଅନ୍ୟ ଦେଶର ଯେମିତି ଶିକ୍ଷା ବ୍ୟବସ୍ଥା ଅଛି ଏବଂ ଆମର ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଅନେକ ଫରକ ଏବଂ ଆମର ଶିକ୍ଷା ବ୍ୟବସ୍ଥା ଯାହା ଅଛି ତାହା ଏବେ ଅନେକ ଉନ୍ନତର ହେଲାଣି ଏବଂ ତାହା ଉନ୍ନତି ଆଡ଼କୁ ଗତି କଲାଣି ଏବଂ ଏହା ଦ୍ୱାରା ଅନେକ ଗୁଡ଼ିଏ ଲୋକ ଶିକ୍ଷିତ ହୋଇପାରିବେ କେବଳ ଆମେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛୁ ତାହା ନହେଁ ଆମେ ଅନେକଠାରେ ଶିକ୍ଷା ପାଇଥାଉ ଯଥା ଗୁରୁଜନ ଗୁରୁମା ଏମାନଙ୍କ ଠାରୁ ମଧ୍ୟ ଆମେ ଶିକ୍ଷା ଗ୍ରହଣ କରିଥାଉ ଫଳତଃ ଆମେ ଶିକ୍ଷିତ ହୋଇଥାଉ